ସ୍ଥାନୀୟ ସଂରକ୍ଷଣ କହିବାକୁ ଗଲେ ଖୋର୍ଦ୍ଧା ଜିଲ୍ଲାରେ ଖୋର୍ଦ୍ଧା ଜିଲ୍ଲାର ଯେଉଁ ଜମି ଗୁଡ଼ାକ ଅଛି ସେ ନ୍ୟାସନାଲ୍ ହାଇ ଏକର ହେଉ କିମ୍ବା ଯେଉଁ ଜଙ୍ଗଲ ଜମି ହେଉ ସେଗୁଡ଼ାକ କିପରି ସୁନ୍ଦର ଭାବେ ରହିପାରିବ ସଂରକ୍ଷଣ ଭାବେ ରହିପାରିବ ଏହିଟା ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ କଲେକ୍ଟର୍ଙ୍କ ଅଣ୍ଡର୍ରେ ଆସୁଛି ସେହିଟାକୁ ଦେଖିବା କଥା ତା'ପରେ କଲେକ୍ଟର ବିଡ଼ିଓଙ୍କୁ ଦେବା କଥା ବିଭିନ୍ନ ପ୍ରକାର ଏଜୁକେଶନ୍ ସେକ୍ଟରକୁ ଦେବା କଥା ହେଲ୍ପ ସେକ୍ଟରକୁ ଦେବା କଥା ଆମର ଯେଉଁ ହେଲ୍ପ ସେକ୍ଟର ଗୁଡ଼ାକ ହେଉ କି ଯେଉଁ ଯାଗାରେ ଯେଉଁ ଜିନିଷ ଗୁଡ଼ାକ ସଂରକ୍ଷଣ ଭାବରେ କରାଯାଇଛି ସେ ଠିକ ଭାବରେ ୟୁଟିଲାଇଜ୍ ହେଉଛି କି ନାହିଁ ତାକୁ ଦେଖିବାର ଅଛି ଯେମିତିକି ଆପଣ ଦେଖିବାକୁ ଗଲେ ନ୍ୟାସନାଲ୍ ହାଇ କଡ଼ରେ ଯେଉଁ ଗଛ ଗୁଡ଼ାକ ଲାଗୁଛି ସେ ଠିକ ଭାବରେ ୟୁଟିଲାଇଜ୍ ହେଉଛି କି ନାହିଁ ତାର ଠିକ ଭାବରେ ତଦାରଖ ହେଉଛି କି ନାହିଁ ସେ ଭିତରେ ଧ୍ୟାନ ଦେବା ଦରକାର ବହୁତ ଗୁଡ଼େ ଜମି ଅଛି ଯେଉଁ ଗୁଡ଼ାକ ପତିତ ପଡ଼ିଆ ହୋଇକି ରହିଛି ସେଗୁଡ଼ାକ ଠିକ ଭାବରେ ତଦାରଖ ଭିତରେ ଅଛି କି ନାହିଁ କେତେ ଯାଗାରେ ମାଟି ତାଡ଼ିକି ଲୋକ ନେଇଗଲେଣି ପାହାଡ଼ ପର୍ବତ ଭାଙ୍ଗି ସାରିଲେଣି ଏହି ଯେଉଁ ସ୍ଥାନୀୟ ସଂରକ୍ଷଣ କଥା ରହିଛି ଏଗୁଡ଼ା ଠିକ ଭାବରେ ପରିବେଶ ପ୍ରତି ୟାର ପ୍ରଭାବ ପଡ଼ୁଛି କ'ଣ ନା ଆମେ ମନେ କର କୌଣସି ଯାଗାରେ ମାଟି ଅଛି ତାକୁ ଆମେ ତାଡ଼ିକି ନେଇଗଲେ ସେଠି ଖାଲ ହୋଇଗଲା ପାଣି ଜମିଲା ବିଭିନ୍ନ ପ୍ରକାର ଇକୋସିଷ୍ଟମ୍କୁ ପ୍ରଭାବିତ କଲା ବିଭିନ୍ନ ଗଛ ଜଙ୍ଗଲ ଥିଲା ଆମେ ତାକୁ କାଟିକି ନେଇଗଲେ ଏହିଟା ପରିବେଶ ଉପରେ ପ୍ରଭାବ ପକାଇଲା ଯାହାବି ହେଉ ଏସବୁ ଜିନିଷକୁ ଗଭର୍ନମେଣ୍ଟ ଦେଖିବାର ଅଛି